ସବୁ ଭେରାଇଟିର ଭଲ ଡିଜାଇନ୍ ସବୁ ଆସେ କଣା ନୂଆ ରେଟ୍ ଜିନିଷ ଉପରେ ସାରିରୁ ଷ୍ଟାର୍ଟିଙ୍ଗ୍ ପ୍ୟାଣ୍ଟ୍ ଆଠ ସାତଶହ ଟେନ୍ ପର୍ସେଣ୍ଟ୍ ଡିସ୍କାଉଣ୍ଟ୍

ଏମିତି ତ ଦଶ ପର୍ସେଣ୍ଟ୍ ଡିସ୍କାଉଣ୍ଟ୍ ଦିଆଯାଉଛି ତା ଯଦି ଦେଖିବା ଆଉ ଯଦି ଅଧିକ ତା'ଠୁ ଉପରେ କଟନ୍ ଉପରେ ଭଲ ଅଛି ରାଉଣ୍ଡ୍ ନେକ୍ ଆସୁଚି ହାଇ ନେକ୍ ନେଟ୍ର ଆସୁଛି ଯୋଉ ରାଉଣ୍ଡ୍ ର ନା କ୍ୟାଟଲଗ୍ ଫୋଟୋ ପଠେଇବା ପାଇଁ ଠିକ୍ ଅଛି ଆପଣଙ୍କ ନମ୍ବର୍ଟା ଦେଲେ ଆମେ କ୍ୟାଟଲଗ୍ ଫୋଟୋ ପଠେଇଦେବୁ ଅନ୍ଲାଇନ୍ ହେଉଛି କ୍ୟାସ୍ ହେଉଛି ଅନ୍ଲାଇନ୍ ହେଉଛି ସବୁ

ରାମ୍ରେ

ଠିକ୍ ଅଛି ପଠେଇ ଦେବ ହଁ ହଁ